ଆମ ପରିବାରରେ ମୋର ଶଶୁର ଅଛନ୍ତି ତାଙ୍କର ଡାଇବେଟିସ ପେସେଣ୍ଟ ସେ ସେ ସବୁବେଳେ ମାନେ ବେଶୀ ତେଲ ମସଲା ଖାଆନ୍ତିନି ଆଳୁ ଖାଆନ୍ତିନି ତାଙ୍କୁ ଭେଣ୍ଡି ବାଇଗଣ ପୋଟଳ କଲରା ଏଗୁଡ଼ାକ ସନ୍ତୁଳା ହୋଇକି ଦିଆ ହୁଏ ତାପରେ କଲରା ଜିନିଷ ବେଶୀ ଖାଇବାକୁ ତାଙ୍କୁ ଭାରି ପସନ୍ଦ ଆଉ ନିମ୍ବ ଫଳ ବି ତାଙ୍କୁ ଗୋଟିଏ ପ୍ରକାର ଔଷଧ ହୋଇକି ତିଆରି ହେଉଛି ଜାମୁକୋଳି ଫଳ ବି ସେ ପେଶା ହୋଇକି ଦିଆ ହେଉଛି ତେଣୁକରି ଗୋଟିଏ ଲୋକର ଯତ୍ନ ନେବାକୁ ହେଲେ ଜନ୍ତା ରୁଟି ଆଳୁ ପଡ଼ିବନି ବାଇଗଣ ଭଣ୍ଡା ଭେଣ୍ଡି ସଜନା ଛୁଇଁ ଇତ୍ୟାଦି ସନ୍ତୁଳା ହୋଇକି ପଡ଼ିବ ଲୋକଟିକୁ ଦିଆ ହେବ ଆମେ ଯତ୍ନ ନେଲେ ହିଁ ରୋଗୀଟି ସୁସ୍ଥ ରହିବ ଆମେ ପରିବାରର ପ୍ରତିପୋଷଣ କରିବା ପାଇଁକା ଆମକୁ ସେ ଦାୟିତ୍ୱ ଦିଆ ହୋଇଛି ତେଣୁକରି ଡାଇବେଟିସ ପେସେଣ୍ଟ ଟି ରଖି ସୁସ୍ଥ ରହିବା ହିସାବରେ ସନ୍ତୁଳା ଟିକିଏ ଖାଇବ କି ଭଜା ଟିକିଏ ଖାଇବ କିନ୍ତୁ ଆଳୁ ପଡ଼ିବନି କି ବେଶୀ ତେଲ ମସଲା ଦିଆ ହେବନି ସିଝା ସିଝି ଉପରେ ଜନ୍ତା ରୁଟି ଟି ଅଟା ଟି ଜନ୍ତା ହୋଇକି ରୁଟି କରାହୋଇକି ଦିଆ ହେବ କଲରା ଟି ସକାଳୁ ଗ୍ରାଇଣ୍ଡିଙ୍ଗ କରିକି ଚାମୁଚିଏ ଲେଖା ପିଇବେ ତାପରେ ଜାମୁକୋଳି ମଞ୍ଜିଟା ଗୁଣ୍ଡ ହୋଇକି ସେମାନଙ୍କୁ ବି ଦିଆ ହୋଇ ତାଙ୍କ ମାନଙ୍କର ଯତ୍ନ ନେଲେ ହିଁ ସେମାନେ ସୁସ୍ଥ ହିଁ ରହିବେ